ନାଇଁ ଘରେ ଆମର ଛେଳି ପାଳିଛୁ ତାକୁ ସାନରୁ ବଡ଼ କଲା ପର୍ଯ୍ୟନ୍ତ ଆମେ ଚାହୁଁ କି ତା'ର ତା'ର ଅନୁସାରେ ସେ ଯେତିକି ବଢ଼ୁ ତା'ର ମୂଲ୍ୟ ଆମେ ପାଉ ବୋଲି ଆଉ ଗରାଖ ଯଦି ବି ଅଛନ୍ତି ସେ ଗରାଖ ଯଦି ରାଜି ହେଲେ ଆମେ ସେ ଛେଳିଟାକୁ ତାଙ୍କୁ ବିକ୍ରି କରିବା ଅଧିକ ମୂଲ୍ୟରେ ଆମେ ପାଇବା ଆମେ ବି ଯଦି ଅନ୍ୟଙ୍କଠାରୁ ଛେଳି କିଣୁଛୁ ଆମେ ବି ଚାହୁଁଛୁ ସେ ଅଧିକ ମିଳୁ ଆମକୁ ଦୁଇ ପଇସା ତ ଛେଳିକୁ ଆମେ ବି ହତ୍ୟା କରିକି ତାର ଦୁଇ ପଇସା ଆମେ ରୋଜଗାର କରୁଛୁ